ମୁଁ ଗୋଟେ ପୂଜାରେ ଗୋଟେ ଶାଢ଼ୀ କିଣିଥିଲି ବନିକ୍ ମଲ୍ରୁ ଏତେ ସୁନ୍ଦର ଶାଢ଼ୀଟା ଆଉ କ'ଣ କହିବି ପୂଜାରେ ପଡ଼ିଯାଇଥିଲି ସମସ୍ତେ ଏତେ ପ୍ରଶଂସା କଲେ ମୋର ଆଉ ବହୁତ ସୁନ୍ଦର ଅଛି ଶାରି କୋଉ ଦୁକାନରୁୁ କିଣିଲୁ ସେମିତି କହୁଛିି ଆଉ ପାଟଟା ଏତେ ସୁନ୍ଦର ଝୁମୁକା ଅଛି ତା ଆଚଲ୍ରେ ଝୁମ୍କା ଅଛି ଏତେ ସୁନ୍ଦର ସମସ୍ତେ ପ୍ରଶଂସା କରୁଛି ଆଉ କହିଲେ କେତେ ଟଙ୍କା ନେଲା ମୁଁ ତ ମୋତେ କହିଥିଲେ ପନ୍ଦର ହଜାର ମୁଁ ଡିସକାଉଣ୍ଟ୍ କରିକି ବାର ହଜାର ଟଙ୍କାରୁ ଆଣିଲି ଏତେ ସୁନ୍ଦର ଶାଢ଼ୀଟା ମୋତେ ପିନ୍ଧିବି କମ୍ଫର୍ଟେବଲ୍ ଲାଗୁଛିି ଏତେ ସୁନ୍ଦର ଅଛି ଶାଢ଼ୀଟା ଆଉ କ'ଣ କହିବି ସମସ୍ତେ କହୁନ୍ତି ମୁଁ ମୋତେ ବି ଗୋଟେ ଆଣିଦେବୁ ହୁଁ ଏତେ ସୁନ୍ଦର ଶାଢ଼ୀଟା ରଙ୍ଗ ଉଠୁନି ମୁଁ ଦୁଇ ତିିନିଥର ଧୋଇଲି ଯେମିତି ଶାଢ଼ୀ ସେମିତି ଏକା ଅଛି ବହୁତ ଭଲ ଲାଗୁଛି ମୋତେ ଶାଢ଼ୀଟା ପିନ୍ଧିକିରି ବି ଭଲ ଲାଗୁଛି ଆଉ ଗରମରେ ପିନ୍ଧିଲେ ମଧ୍ୟ ଗରମ ଲାଗୁନି ଏତେ ସୁନ୍ଦର ସେ ଶାଢ଼ୀଟା